ଏକ ଲାଖ୍ ଦଶ୍ ହଜାର୍ ଶହେ ପଚିଶ୍ ଏଗାର ଲାଖ୍ ପାଞ୍ଚ୍ ହଜାର୍ ଶହେ ଦଶ୍ ଲାଖ୍ ପନ୍ଦର୍ ହଜାର୍ ଏକଶ ତିରିଶ୍ ପାଞ୍ଚ୍ ଲାଖ୍ ତିନ୍ ତିନ୍ ହଜାର୍ ଶହେ ପଚାଶ୍ ଦୁଇ ଲାଖ୍ ପାଞ୍ଚ ହଜାର୍ ଶହେ